ଭାରତର ସରକାରୀ ଭାଷା ମଧ୍ୟରେ ଓଡ଼ିଆ ହିନ୍ଦୀ ଏହି ଦୁଇଟିକୁ ମୁଖ୍ୟ ପ୍ରାଧାନ୍ୟ ଦିଆଯାଏ ଏହି ଦୁଇ ଭାଷାରେ ଆମର ଦେଶରେ ବା ରାଜ୍ୟରେ ଅଧିକ ଲୋକ କଥାବାର୍ତ୍ତା କରନ୍ତି ଏହି ଭାଷା ଅତ୍ୟନ୍ତ ଶୁଦ୍ଧ ଓ ସରଳ ଅଟେ ଅନ୍ୟ ଭାଷାମାନଙ୍କ ଅପେକ୍ଷା ଏହି ଭାଷାରେ ଅଧିକ କିଛି ଜାଣିବାର ଜିନିଷ ଅଛି ଜାଣିଲେ ମଧ୍ୟ ଲୋକ ଓଡ଼ିଆ ଭାଷାକୁ ନ୍ୟୁନମାନ ଭାବନ୍ତି ବର୍ତ୍ତମାନ ଆମର ରାଜ୍ୟ ସରକାର ଏହାକୁ ପ୍ରାଧାନ୍ୟ ଦେଇଛନ୍ତି ହିନ୍ଦୀ ଭାଷାରେ ସମସ୍ତେ କହିବାକୁ ବାଧ୍ୟ ଏବଂ ସରକାରୀ ଅଫିସ୍ରେ କାର୍ଯ୍ୟଗୁଡ଼ିକ ହିନ୍ଦୀ ଭାଷାରେ ମୁଖ୍ୟ ପ୍ରାଧାନ୍ୟ ଦିଆଯାଏ ହିନ୍ଦୀ ଭାଷା ଏକ ଭଲ ଭାଷା ଅଟେ ଏହି ଭାଷାରେ ସମସ୍ତେ କଥାବାର୍ତ୍ତା କରିବା ଦରକାର ତାହେଲେ ଯାଇ ଆମ ଭାଷା ଉନ୍ନତି କରିପାରିବ ମୁଁ ଭାବୁଛି ଯେ ଓଡ଼ିଆ ଭାଷା ଏକ ସର୍ବବୃହତ ଓ ଭଲ ଭାଷା ଅଟେ